ଲୋକମାନେ ଓଡ଼ିଆ ଦେଶିଆ ଆସା ବହୁତ

ସେ କଥାବାର୍ତ୍ତାରେ ସବୁ ଜାଗାରେ ଯୋଗାଯୋଗ କରିପାରନ୍ତି ଓଡ଼ିଆର ତ ସେ ଆ ଓଡ଼ିଆ କଥା ହୁଅନ୍ତି ଏ ଭାଷା ଆମ ପାଇଁ ସବୁବେଳେ କଥା ହେଉଛୁ ହେଲେ ପଡ଼ିଶା ସମ୍ବଲପୁର ବାଲେଶ୍ୱର ବ୍ରହ୍ମପୁରୀ ସବୁ ଟିକେ ଟିକେ କହିବେ ବ୍ରହ୍ମପୁରୀ ର ବି ଏତେ ନାହିଁ ହେଲେ ଓଡ଼ିଆ ଭାଷା ଓ ଦେଶିଆ ଭାଷା ଆମ ଓଡ଼ିଶାରେ ବହୁତ ଚାଲି କଥାବାର୍ତ୍ତା ହେଉଛନ୍ତି ଲୋକମାନେ ଯେଉଁଭଳି ଲୋକମାନେ ଓଡ଼ିଆ ଦେଶିଆ ଆମ ଗ୍ରାମାଞ୍ଚଳ ଦେଶିଆ କଥା ହେଉଛନ୍ତି ଓ ଏବେ ଓଡ଼ିଆ ବି ଟିକେ କଥା ହେବାକୁ ଲାଗୁଛନ୍ତି ଗାଁମାନଙ୍କରେ ଓଡ଼ିଆ ଏତେ ଜାଣି ନଥିଲେ ହେଲେ ଦେଶିଆର କଥା ହେଉଥିଲେ ହେଲେ ଏବେ ସେମାନଙ୍କୁ ବି ସବୁ ଦ ଓଡ଼ିଆରେ କଥା ହୋଇପାରୁଛନ୍ତି ଓ ଆମ ଅଞ୍ଚଳରେ ଓଡ଼ିଆ ଦେଶିଆ ଭାଷା ବହୁତ ଚାଲିଛି ଓଡ଼ିଶାରେ ଦେଶିଆ ଓଡ଼ିଆ ଭାଷା ବହୁତ କଥାବାର୍ତ୍ତା ହୁଉନ୍ତି ଲୋକମାନେ ସେଥିପାଇଁ ମାନେ ମୋତେ ଦେଶିଆ ଓଡ଼ିଆକୁ